ହଁ ଆମ ପରିବାରରେ ଯଦି କୌଣସି ବ୍ୟକ୍ତି ଅସୁସ୍ଥ ହୋଇଥାନ୍ତି ତେବେ ଡକ୍ଟର ବେସିକାଲି ତେଲ ମସଲା କମ୍ ଥିବା ଖାଦ୍ୟ ଆମକୁ ଖାଇବାକୁ କହିଥାଏ ଆମ ଘରେ ମୋ ବାପା ମାଆ ବୁଢ଼ାବା ବୁଢ଼ୀମା ଥିବାରୁ ସେ ଆମ ଘରେ ବୃଦ୍ଧା ବୃଦ୍ଧ ଲୋକ ଥିବାରୁ ତାଙ୍କୁ ଲୋକ ତାଙ୍କ ଦେହ ଅଧିକ ସମୟରେ ଖରାପ ହୋଇଥାଏ ତେଣୁ ଡକ୍ଟର ଆମକୁ ସଜେଷ୍ଟ ସବୁବେଳେ କରିଥାନ୍ତି କି ଯେମତିକି ଆମେ ତେଲ ମସଲା କମ୍ ଖାଇପାରିବା ଯେମିତି ଆମ ଅସୁସ୍ଥ ଲୋକ ମାନଙ୍କର ଦେହରେ ଡାଇଜେଷ୍ଟ ଅଧିକ ମାନେ ଭଲଭାବରେ ହୋଇପାରିବ ଏବଂ ତାଙ୍କୁ ଗ୍ୟାସ ଏସିଡ଼ିଟି ନ ହୋଇପାରିବ ତେଣୁ ସେ ଆମକୁ ସବୁବେଳେ ପରିବା ସିଝା ମାନେ ଯେପରିକି ଆଳୁ ଆଉ ପପେୟା ନାଡ଼ି ବିଟ୍ ଗାଜର ବିମ୍ ଏମିତିକା ସବୁଜ ପରିବା ସବୁ ଖାଇବାକୁ କହିଥାନ୍ତି ଆମେ ଯେ କୌଣସି ସୁସ୍ଥ ଅସୁସ୍ଥ ବ୍ୟକ୍ତିକୁ ଆମେ ସନ୍ତୁଳା ରୁଟି ଖିଚିଡ଼ି ଆଳୁ ସିଝା ପରିବା ସିଝା ଆମେ ତାଙ୍କୁ ଦେଇଥାଉ ଏବଂ ଅଧିକରୁ ଅଧିକ ପାଣି ଦେବା ଦ୍ୱାରା ସେ ଆମର ଶରୀର ହାଇଡ଼୍ରେଟ୍ ରହିଥାଏ ଏବଂ ଅଧିକରୁ ଅଧିକ ସମୟ ମଧ୍ୟରେ କମ୍ରୁ କମ୍ ସମୟ ମଧ୍ୟରେ ଆମ ଦେହ ସୁସ୍ଥ ହୋଇଥାଏ ତେଣୁ ଯେ ଆମ ପରିବାରରେ ଯେ ଯେ କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ଆମେ ଏହି ଏହି ଉପାୟ ତାଙ୍କୁ ଟ୍ରିଟ୍ କରିଥାଉ ଏବଂ ତାଙ୍କ ଯତ୍ନ ରଖିଥାଉ ଯେତେବେଳେ ଡକ୍ଟର ଆମକୁ ଏହି ସବୁ ଖାଦ୍ୟକୁ ସେବନ କରିବାକୁ କହିଥାନ୍ତି ତାହା ସହିତ ଆମକୁ ପାଣି ଅଧିକରୁ ଅଧିକ ମାତ୍ରାରେ ପାଣି ମଧ୍ୟ ପିଇବାକୁ କହିଥାନ୍ତି ପାଣି ପିଇବା ଦ୍ୱାରା ଆମ ଦେହ ଅଧିକ କମ୍ରୁ କମ୍ ସମୟ ମଧ୍ୟରେ ସୁସ୍ଥ ଏବଂ ସେଇ ଅସୁସ୍ଥ ବ୍ୟକ୍ତି ଟି ଅସୁସ୍ଥ ବ୍ୟକ୍ତି ସେମାନେ ଭଲ ଫିଲ୍ କରିପାରିଥାନ୍ତି ତେଣୁ ଅସୁସ୍ତ ବ୍ୟକ୍ତିମାନଙ୍କୁ ଏହି ଏହି ସବୁ ଖାଦ୍ୟ ସଜେଷ୍ଟ କରାଯାଇଥାଏ